ଚିତ୍ର ଆଙ୍କିବା ଗୋଟିଏ ସମ୍ପୂର୍ଣ ଭିନ୍ନ ବ୍ୟବସ୍ଥା ଯଦି ଆମେ ଚିତ୍ର ଆଙ୍କିବାକୁ ଚାହୁଁଛେ ସେହିଭଳି ପରିବେଶରେ ଆମକୁ ନିଜକୁ ପ୍ରଥମେ ରଖିବାକୁ ପଡ଼ିବ ଭାବନାତ୍ମକ ଦୃଷ୍ଟିରୁ ଆମେ ସେ ଯେଉଁ ଚିତ୍ର ଆଙ୍କିବାକୁ ଚାହୁଁଛେ ସେ ଚିତ୍ରର ପରିକଳ୍ପନା ମନ ଭିତରକୁ ଆଣିବାକୁ ପଡ଼ିବ ଆଉ କିଛି ଜିନିଷ ଦେଖିକି ଯଦି ଆମେ ଆଙ୍କୁଛେ ତା'ହେଲେ ମଧ୍ୟ ସେ ଜିନିଷଟାକୁ ନିଜ ଆଖି ଆଗରେ ଆଗ ନିଜ ଆଖି ଭିତରେ ଆଙ୍କିବା ତା'ପରେ ତାକୁ ପେନ୍ସିଲ ଆଉ ମ୍ୟାଟ୍ ଉପରେ ଅବା କୌଣସି କାଗଜ ଉପରେ ଆଙ୍କିପାରିବା ତେଣୁ ଚିତ୍ର ଆଙ୍କିବା ଗୋଟିଏ ବହୁତ ବଡ଼ କଠିନ ବେପାର ସମସ୍ତେ ସହଜରେ କରିପରନ୍ତିନି ଚିତ୍ର ଆଙ୍କିବା ପାଇଁ ପ୍ରେରଣା ପାଇବାକୁ ମୋତେ ମୋର ବଡ଼ ଭାଇ ସେ ବହୁତ ଚିତ୍ର ଆଙ୍କିଥାଏ ଆଉ ସେ ବହୁତ ଭଲ ଆଙ୍କିଥାଏ ତେଣୁ ତାକୁ ଦେଖିକି ମୁଁ ପ୍ରେରଣା ପାଇଛି ଚିତ୍ର ଆଙ୍କିବା ପାଇଁ ଦୈନନ୍ଦିନ ରୁଟିନରେ ଯଦିଓ ମୁଁ ସବୁଦିନ ଚିତ୍ର ଆଙ୍କି ପାରେନି ଯେହେତୁ ଅନ୍ୟ କାମରେ ଥାଏ ରବିବାର ଦିନଟା ମୁଁ ଛୁଟି ଥାଏ ଆଉ ସେହିଦିନ ଗୀତ ଗାଇବା ଚିତ୍ର ଆଙ୍କିବା ଏଇ ଭଳିଆ ଜିନିଷ ଗୁଡ଼ାକୁ ବହୁଳ ପରିମାଣରେ କରିଥାଏ